ସଂସ୍କୃତ କିମ୍ବା ଅ ଇଂରାଜୀ ପରି ଆମ ଓଡ଼ିଆ ଭାଷା ମଧ୍ୟ ଅନ୍ୟ ଭାଷା ଦ୍ୱାରା ପ୍ରଭାବିତ ହୋଇଛି କାରଣ ସଂସ୍କୃତ ଯାହାକି ସାଂସ୍କ୍ରିଟ୍ରେ ଲେଖା ମହାଭାରତ ଅଛି ଆମର ପୌରାଣିକ ଧର୍ମ ଯାହାକି ମହାଭାରତ ଭାଗବତ ଇତ୍ୟାଦି ଭାଷା ଗୁଡ଼ିକ ରହିଛି ଇଂରାଜୀ ଇଂରାଜୀରେ ମଧ୍ୟ ପୁଟ୍ ଦ୍ୟାଟ୍ ରିଚ୍ ରିଚ୍ ଦ୍ୟାଟ୍ ଇତ୍ୟାଦି ଅନେକ ରାଇଟର୍ମାନଙ୍କ ଦ୍ୱାରା ଲେଖା ସେହିପରି ଭାବରେ ଆମ ଓଡ଼ିଆ ଭାଷା ମଧ୍ୟ ଆମ ଓଡ଼ିଶାରେ ଖ୍ୟାତି ଲାଭ କରୁଛି ଯାହାକି ଅନ୍ୟ ରାଜ୍ୟରେ ଅନ୍ୟ ଦେଶରେ ମଧ୍ୟ ଆମ ଓଡ଼ିଆ ଭାଷା ନିଜର ଖ୍ୟାତି ବି ବିଖ୍ୟାତ ବା ବିତ ବିତରଣ କରିଛି ଯାହା ସମ୍ଭବ ହୋଇପାରିଛି ଆମ ଆମ ଓଡ଼ିଆ ରାମାୟଣ ଯାହାକି କେତେକ ଲେଖକ ଲେଖିଥିଲେ ଫକୀରମୋହନ ଭାଗବତ ଜଗନ୍ନାଥ ଦାସ ରାମାୟଣ ବଲରାମ ଦାସ ଇତ୍ୟାଦି ଲେଖକ ଲେଖକଙ୍କ ଦ୍ୱାରା ଓଡ଼ିଆରେ ଲେଖା ହେବା ଫଳରେ ତାହା ଇଂରାଜୀରେ ଇଂରାଜୀ ମଧ୍ୟ ଟ୍ରାନ୍ସଲେଟ୍ ହେଇଛି ଆମ ଓଡ଼ିଆ ଭାଷାକୁ ନେଇକି ଏହାଫଳର ଅନେକ ସ୍ଥାନରେ ଏହା ବିଖ୍ୟାତ ଲାଭ କଲା ଆଉ ଆମେ ଓଡ଼ିଆ ଯେ ଯେହେତୁ ଆମେ ଓଡ଼ିଶାରେ ରହୁଛୁ ଆମେ ଓଡ଼ିଆ ଭାଷାକୁ ପ୍ରମୁଖ ପ୍ରମୁଖ ଭାଷା ବୋଲି ହିସାବରେ ଗ୍ରହଣ କରିଛୁ ଅନ୍ୟ ଦେଶରୁ ବା ଅନ୍ୟ ଷ୍ଟେଟ୍ରୁ ଲୋକ ଯଦି ଆମ ଓଡ଼ିଶାକୁ ଆସେ ତେବେ ତାକୁ ଅ ଅନ୍ୟ ଲାଙ୍ଗୁଏଜ୍ ନକହି ଆମ ଓଡ଼ିଆ ଭାଷାରେ କହିବାକୁ ଆମେ ଚାହୁଁଛୁ କାରଣ ଓଡ଼ିଆ ଆମେ ନ କହିଲେ ଆମେ ବୁଝୁନୁ ତା' ସହିତ ଆମେ ସ୍କୁଲ୍ କଲେଜ୍ ଫଙ୍କସନ୍ ଇତ୍ୟାଦିରେ ଆମେ ଓଡ଼ିଆ ଓଡ଼ିଆ ବିଷୟରେ ଜଗନ୍ନାଥ ପୁରାଣ ବିଷୟରେ ଆମେ କାର୍ଯ୍ୟକାରି ବା ଫଙ୍କସନ୍ ରଖୁ ଏମ୍ ଏଲ୍ ଏ ଏମ୍ ପି ଦ୍ୱାରା ମଧ୍ୟ ତାଙ୍କୁ ଅ ସ୍କୁଲ୍ କଲେଜ୍ ଇତ୍ୟାଦିରେ ଉତ୍ସାହ ପ୍ରଦାନ କରାଯାଏ ଓଡ଼ିଆ ଭାଷାରେ ଆମ ଏସେ ରାଇଟିଙ୍ଗ୍ ଇତ୍ୟାଦି ଅନେକ କାର୍ଯ୍ୟ ଦକ୍ଷତା ବା ଜବ୍ମାନଙ୍କରେ ମଧ୍ୟ ଓଡ଼ିଆ ଭାଷାକୁ ନେଇ ଇଣ୍ଟରଭ୍ୟୁ କରାଯାଏ ଯାହାଫଳରେ ଲୋକମାନେ ଆଗ୍ରହୀ ହୁଅନ୍ତି ନିଜ ସଂସ୍କୃତି ବଢ଼େଇବାପାଇଁ ଡ୍ୟାନ୍ସ ଆମ କଲଚର୍ ନାଚ ଗୀତ ଇତ୍ୟାଦି ଆମ ଓଡ଼ିଶାରେ ପ୍ରଚାର କରୁ କରିବା ସହିତ ନେଟ୍ରେ ମଧ୍ୟ ଇଣ୍ଟରନେଟ୍ରେ ମଧ୍ୟ ପୋଷ୍ଟ୍ କରୁ ଇନଷ୍ଟାଗ୍ରାମ୍ ସୋସିଆଲ୍ ମିଡ଼ିଆରେ ପୋଷ୍ଟ୍ କରିଥାଉ ଯାହାଫଳରେ ଆମ ଓଡ଼ିଆ ଭାଷା ମଧ୍ୟ ଇଂରାଜୀ ସାଂସ୍କ୍ରିଟ୍ ଭାଷା ପରି ବାହାରେ ବାହାର ଦେଶରେ ନିଜ ସ୍ଥାନ ଅଧିକାର କରିପାରିଛି ଆଉ ଓଡ଼ିଆ ରାମାୟଣ ମହାଭାରତ ଭାଗବତ ଲକ୍ଷ୍ମୀପୁରାଣ ଗରୁଡ଼ପୁରାଣ ଇତ୍ୟା ଆମ ସାଂସ୍କୃତିକ ଧର୍ମ ଯୋଗୁଁ ଆମ ଓଡ଼ିଆ ଭାଷା ତିଷ୍ଠି ରହିପାରିଛି ଆଉ ଏହାର ପ୍ରଚାରପ୍ରସାର ଫଳରେ ଆମ ଓଡ଼ିଆ ଭାଷାର ଉନ୍ନତି ହେଉଛି